ଆମ ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟ ସ୍ୱାସ୍ଥ୍ୟ ସେବାର ସ୍ୱାସ୍ଥ୍ୟ ସେବାର ଇ'ଟା ଉନ୍ନତି ଟିକେ କମ୍ ଅଛେ ସହର ଠାରୁ କମ୍ ଅଛେ ଆମ ଗ୍ରାମ ଗ୍ରାମ ଗାଁ'ରେ ସ୍ୱାସ୍ଥ୍ୟ ସେବା ଇ'ଟା କହନ୍ତି ସ୍ୱାସ୍ଥ୍ୟ ସେବା କମ୍ ଥିବାରୁ ଲୋକ୍ମାନେ ସହର କୁ ଯିବାର୍ ଲୋକ୍ ଅଧା ଲୋକ୍ ବାଟରେ ଯେବେ ମରି ଯାଉଛନ୍ତି ମରିଯାଉଛନ୍ ଡକ୍ଟର୍ମାନଙ୍କର୍ ପାଖ୍କେ ଗଲେ ସହରକୁ ନିଅ ବୋଲି କହୁଛନ୍ ସେନ୍କେ ସହର୍କେ ନେବାର୍ ଆଗ୍ରୁ ଏକା ବାଟେ ଅଧା ଲୋକ୍ ମରି ଯାଉଛନ୍ ଆମର୍ ଗାଁ'ନେ ସେଠି ସୁବିଧା ମାନେ ନେଇ ନା ସହର୍ନେ ଯେତେ ଅଛେ ଯେ ଆମର୍ ଗାଁ'ନେ ଯଦି ସେତେ ସୁବିଧା ଥିତାବେଲେ ଲୋକ୍ମାନେ ନାଇ ମରି ମରି ପାର୍ତେ ସ୍ୱାସ୍ଥ୍ୟମାନେ ଠିକ୍ ହେଇ ପାର୍ତା ବେମାର୍ ନି ମରି ପାର୍ତେ ଆରୁ ଆମର୍ ଆମର୍ ଗାଁ'ନେ ଇ'ଟା ଲୋକ୍ ଆମର୍ ଗାଁ'ନେ